ହଁ ହ୍ୟାଲୋ ଆଜ୍ଞା ପୁଷ୍ପା ମ୍ୟାଡ଼ାମ୍ ମୁଁ ଆପଣଙ୍କ ଅଞ୍ଚଳକୁ ଆସିଥିଲି ଆପଣଙ୍କ ଅଞ୍ଚଳରେ ଆସିକି ପହଞ୍ଚିଛି ଆପଣଙ୍କ ଅଞ୍ଚଳରେ ରଥଯାତ୍ରା ବିଷୟରେ ଜାଣିବାକୁ କେମିତି କ'ଣ ରଥଯାତ୍ରା ହେଉଛି ଆପଣ ଟିକିଏ ଆସନ୍ତୁ ଆପଣଙ୍କ ପାଖକୁ ଆସିଛି ଆପଣ ଟିକିଏ କହିବେ କ'ଣ କେମିତି ପାଳନ କରୁଛନ୍ତି ଆଜ୍ଞା ଆଉ ରଥଯାତ୍ରାରେ କେମିତି କ'ଣ ଗଣ୍ଡଗୋଳ ଫଣ୍ଡଗୋଳ ଭଲମନ୍ଦ ଆପଣଙ୍କର ଅସୁବିଧା ହେଲେ ଆମେ ପୁଣି ବୁଝିବୁ କ'ଣ କେମିତି ହେଉଛନ୍ତି ଆମକୁ କହିଲେ ଆମେ ଯେ ଆସିଛୁ ଯେଉଁଠି ଆମେ ଲୋକଙ୍କୁ ସୁରକ୍ଷିତ ରଖିବୁ ଲୋକମାନେ ଦୁଷ୍ଟ ହେଉଥିବେ ମାଡ଼ଗୋଳ ଗଣ୍ଡଗୋଳ କରୁଥିବେ ଆମେ ତାଙ୍କୁ ଗାଳିଗୁଲଜ କରିବୁ ପ୍ରସାଦ ବଣ୍ଟନ କରାଯାଏ ଠାକୁରଙ୍କର କେଇ ଦୀପ ଠାକୁରଙ୍କର ପୂଜା ଅର୍ଚ୍ଚନା ସବୁ ହୁଏ

ଆମେ ଆସି ଏଠାରେ ପହଞ୍ଚି ଉପସ୍ଥିତ ଥିବାରୁ ଆପଣଙ୍କୁ ପାଇଲୁ ଭଲ ଲାଗୁଛି ରଥଯାତ୍ରା ଉପଲକ୍ଷରେ ବଢ଼ିଆ ଆମକୁ କହିଲେ ପୁଷ୍ପା ମ୍ୟାଡ଼ାମ୍ ଆମେ ଭଲ ବୁଝିଲୁ ଆମେ ଯାହାହେଉ ଯାହାହେଉ ଧନ୍ୟବାଦ ପୁଷ୍ପା ମ୍ୟାଡ଼ାମ୍କୁ ଆପଣ ଆମକୁ ଯେଉଁ ତୁମକୁ ପଚାରିଲୁ ଯାହା ହେଉ ପୁଷ୍ପା ମ୍ୟାଡ଼ାମ୍ ମୋର କଥାରେ ବହୁତ ସୁନ୍ଦର ଭାବରେ ବୁଝେଇଲେ ଆମେ ବି ଆନ୍ସର ଭଲ ଦେଲେ ଆମେ ବି ଭଲ ପୁଷ୍ପା ମ୍ୟାଡ଼ାମ୍କୁ ଧନ୍ୟବାଦ କରୁଛୁ ଯାହାହେଉ ରଥଯାତ୍ରା ବିଷୟରେ ଆମେ କିଛି ଜାଣି ନ ଥିଲୁ ଯାହା ହେଉ ଆପଣ ଆମକୁ ବୁଝେଇଲେ ଆମେ ବହୁତ ଧନ୍ୟବାଦ ଆପଣଙ୍କୁ ଦେଇକରି ରହୁଛି ଆଜ୍ଞା ହେଉ ପୁଷ୍ପା ମ୍ୟାଡ଼ାମ୍ ଯାହା କହିଲେ କିନ୍ତୁ ଭଲ କହିଲେ ଆମେ ଏଥର ସବୁ ବର୍ଷ ବି ତୁମ ପାଖରେ ଆସି ଦେଖା ଦେବୁ